ଯୋଗ ଅଭ୍ୟାସ କରିବା ଦ୍ୱାରା ପ୍ରତ୍ୟକ ମଣିଷର ତାର ମାନସିକ ଉନ୍ନତି ହୁଏ ସ୍ୱାସ୍ଥ୍ୟର ଉନ୍ନତି ହୁଏ ଏବଂ ସେ ଅନୁଭବ କରେ ଯେ ମୁଁ ନିରୋଗ ମଣିଷ ପ୍ରତ୍ୟକ ବ୍ୟକ୍ତି ଦୈନନ୍ଦିନ ପ୍ରଭାତରେ ଓ ସନ୍ଧ୍ୟା ସମୟରେ ଯୋଗ କରିବା ଦରକାର ସେଥିପାଇଁ ପତଞ୍ଜଳି ଯୋଗ ବ୍ୟବସ୍ଥା ମଧ୍ୟ ବେସରକାରୀ ଭାବରେ କରା ଯାଉଛି ସରକାର ଆମ ଭାରତ ସରକାର ଜୁନ ଏକୋଇଶରେ ଏ ଯୋଗ ଦିବସ ପାଳନ ପାଇଁ ଆମର ବିଶ୍ୱ ସଂସ୍ଥାକୁ ଅନୁରୋଧ କରିଥିଲେ ଏବଂ ଏହା ସ୍ୱୀକୃତ ହୋଇଛି ସାରା ପୃଥିବୀରେ ଯୋଗ ହୋଇଛି ତେଣୁ ଭାରତ ବର୍ଷରେ ପ୍ରାୟ ଶହେ ବୟାଳିଶ କୋଟିରୁ ଉର୍ଦ୍ଧ୍ୱ ଲୋକ ଓଡ଼ିଶାରେ ପ୍ରାୟ ସାଢ଼େ ଚାରି କୋଟିରୁ ଉର୍ଦ୍ଧ୍ୱ ଲୋକ ଯୋଗ କରିବା ଦରକାର ଯୋଗ କଲେ ଆଉ ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ କରିବାକୁ ପଡ଼ିବ ନାହିଁ ଡାକ୍ତର ପାଖକୁ ଯିବାକୁ ପଡ଼ିବ ନାହିଁ ଏବଂ ଔଷଧ କିଣିବାକୁ ପଡ଼ିବ ନାହିଁ ତେଣୁ ଯୋଗ ପ୍ରତ୍ୟେକ ବ୍ୟକ୍ତିର ହେବା ଦରକାର ସେ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯୋଗ କରିବା ଦରକାର ଏବଂ ଯୋଗ ଦ୍ୱାରା ସୁସ୍ଥ ମଣିଷ ଜୀବନ ଯାପନ କରି ପାରିବ ବୋଲି ମୋର ବ୍ୟକ୍ତିଗତ ଭାବେ ମତ ତେଣୁ